ହଁ ହଁ ନିର୍ଦ୍ଦିଷ୍ଟ ଋତୁରେ ବିଭିନ୍ନ ରୋଗ ଲୋକମାନଙ୍କୁ ପ୍ରଭାବିତ କରିଥାଏ ଏବଂ ଅନେକ ଅସୁବିଧାରେ ପକାଇଥାଏ ଯେମିତିକି ଆମର ଖରାଦିନେ ଖରାଦିନେ ଅଂଶୁଘାତ ଅଂଶୁଘାତ ଟାଇଫଏଡ଼୍ ହୋଇଥାଏ ଏବଂ ଖରାରେ ଲୋକମାନେ ବାହାରିଲେ ଝାଉଁ ମାରିଥାଏ ମୁଣ୍ଡ ବୁଲାଇ ପଡ଼ିଯାଆନ୍ତି ଲୋକମାନେ ଏବଂ ଅଂଶୁଘାତ ଭଳି ରୋଗ ମଧ୍ୟ ହୋଇଥାଏ ଟାଇଫଏଡ଼୍ର ସମ୍ମୁଖୀନ ହୋଇଥାନ୍ତି ବର୍ଷା ଦିନରେ ଲୋକମାନେ ଲୋକମାନେ ଦୂଷିତ ଜଳ ପିଇ ଏବଂ ଦୂଷିତ ଜଳର ସଂସ୍ପର୍ଶରେ ଆସି ବିଭିନ୍ନପ୍ରକାର ଝାଡ଼ା ବାନ୍ତି ଜ୍ଵର ଆଦିରେ ପଡ଼ିଥାନ୍ତି ଏବଂ ଏହି ବର୍ଷା ଋତୁରେ ଅଧିକ ମାତ୍ରାରେ ମଶା ହୋଇଥାନ୍ତି ଯାହା ଫଳରେ ଲୋକମାନଙ୍କୁ ଦଂଶନ କରିବା ଦ୍ୱାରା ମଶା ଦଂଶନରେ ସେମାନେ ମ୍ୟାଲେରିଆ ରୋଗରେ ପଡ଼ିଥାନ୍ତି ଏବଂ ଡେଙ୍ଗୁ ଜ୍ଵର ମଧ୍ୟ ହୋଇଥାଏ ସେଥିରୁ ମୁକ୍ତ ପାଇବାକୁ ମଶାମାନଙ୍କର ମୁକ୍ତ ପାଇବା ପାଇଁ ଲୋକମାନେ ମଶାରୀ ବ୍ୟବହାର କରିଥାନ୍ତି ଏବଂ ବିଭିନ୍ନପ୍ରକାର ଗୁଡ଼୍ନାଏଟ୍ ଆଉ ମଶା ଧୂପକାଠିର ବ୍ୟବହାର କରିଥାନ୍ତି ଶୀତ ଦିନରେ ଶୀତ ଦିନରେ ଅଧିକ ମାତ୍ରାରେ ଗାଧୋଇଦେଲେ କିମ୍ବା ଓ ଥଣ୍ଡା ମଧ୍ୟ ହୋଇଥାଏ ଏବଂ ତାହା ବଢ଼ିଗଲେ କାଶ ହୋଇଯାଇଥାଏ ଏବଂ ଏସବୁରୁ ମୁକ୍ତ ପାଇବା ପାଇଁ ଲୋକମାନେ ନିକଟସ୍ଥ ଡାକ୍ଟରଖାନାକୁ ଯାଇଥାନ୍ତି ଏବଂ ଘରୋଇ ଚିକିତ୍ସା ମଧ୍ୟ କରିଥାନ୍ତି ଫ୍ଲୁ ଟୀକା ନେଇଥାନ୍ତି ଆମର ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ଆଶା ଦିନିମାନେ ଆସି ଔଷଧ ମଧ୍ୟ ଦେଇଥାନ୍ତି ଆମ ଆଶା ଦିଦିମାନେ ବିଭିନ୍ନପ୍ରକାର ଔଷଧ ରଖିଥାନ୍ତି ଯେମିତିକି ଥଣ୍ଡା ଆଉ ଥଣ୍ଡାରେ ମୁକ୍ତ ପାଇବା ପାଇଁ ମେଡ଼ିସିନ୍ ରଖିଥାନ୍ତି ଲୋକମାନଙ୍କୁ ଦେଇଥାନ୍ତି ଏବଂ ଲୋକମାନେ ହସ୍ପିଟାଲ୍କୁ ଯାଇ ସେଠାରେ ଟ୍ରିଟ୍ମେଣ୍ଟ୍ ହୋଇ ଔଷଧ ଆଣିଥାନ୍ତି ଏବଂ ଖାଇଥାନ୍ତି ଏହିପରି ଭାବରେ ବିଭିନ୍ନ ଋତୁରେ ବିଭିନ୍ନପ୍ରକାର ରୋଗ ହୋଇଥାଏ ସେସବୁରୁ ମୁକ୍ତ ପାଇବା ପାଇଁ ହେଲେ ଆମକୁ ନିଜ ସତର୍କ ଏବଂ ସୁରକ୍ଷିତ ରହିବାକୁ ହେବ ନିଜ ସତର୍କ ରହିଲେ ଆମେ ସୁରକ୍ଷିତ ହୋଇ ରହିପାରିବା ଏମିତି କି ବର୍ଷାଦିନେ ମଶାରୀ ଘୋଡ଼େଇ ହୋଇ ଶୋଇବା ଶୀତଦିନେ ଅଧିକ ପାଣି ହେବା ନାହିଁ ଏବଂ ଖରାଦିନେ ବାହାରକୁ ବାହାରିବା ନାହିଁ ଯଦି ବି ଆମେ ବାହାରକୁ ବାହାରୁଛେ ତ ଛତା ଗାମୁଛା ଚଷମା ଚପଲ ସବୁ ବ୍ୟବହାର କରିବା